ହେଲୋ ହଁ ସାର୍ କୁହନ୍ତୁ

ଏମିତି ଯୋଉମାନେ ଯାହା କହିବେ ନା କେଉଁଠିକି ଯିବେ ସାର୍ ମୁଁ କ'ଣ ପୁରା ଝାକାସ୍ ଏୟା ପୁରୀ ଯିବ କି

ହୁଁ ଉଁ ତୁମେ ବି ଯିବ ବା

ମୁଁ ଏଇଟା ଏଇ ବର୍ଷ ରଥଯାତ୍ରା ଦେଖି ଯିବ କେମିତି କିରେ ଯିବ ଖରା ତ ଯେମିତି ହେଉଛି ଯେ ଉଁ ତମେ ତ ପିନ୍ଧି କି ଯା ଆସ ତ

ତୁମ ଗାଁ ଉଁ ହୁଁ ରହିବାକୁ ପଡ଼ିବ ଏଇ ବର୍ଷ ଆଗର ଓ ଏନ୍ ଜି ପ୍ରିପେୟାରସନ୍ ଚାଲିଛି ଆଉ ରୋଜଗାର ଆଗରୁ ତ ଖରାପ କରିଛି ଆଉ ହୁଁ ଟ୍ରେନ୍ଟା ଆଜି ଲେଟ୍ ହୋଇ ଯାଇଛି ନା କ'ଣ ଉଁ ହେଲୋ ହୁଁ ହୁଁ ଆସିବନି ତାହାଲେ ରଖୁଛି ହେଲୋ